ହଁ ଗତ କିଛି ବର୍ଷ ମଧ୍ୟରେ ନୃତ୍ୟ ବଦଳି ଯାଇଛି ପୁରୁଣା ନୃତ୍ୟ ନୂଆ ନୃତ୍ୟ ଠାରୁ କେତେ ଭିନ୍ନ ଥିଲା ହେଲେ ଏବେ ସମସ୍ତେ ମାନେ ଆଜିକାଲିକା ଆଧୁନିକ ଦୁନିଆରେ

ସମସ୍ତେ ନୂଆ ନୃତ୍ୟକୁ ହିଁ ବହୁତ ଭଲ ପାଉଛନ୍ତି ପୁରୁଣା ନୃତ୍ୟକୁ ସେମିତି ସେକାଳର ଲୋକମାନେ ଯେଉଁମାନେ ପୁରୁଣା କାଳିଆ ଲୋକ ସେମାନେ ପୁରୁଣା ନୃତ୍ୟକୁ ଭଲ ପାଉଛନ୍ତି ଆଉ ଆଜିକାଲିକା ଆଧୁନିକ ଯୁଗରେ ନୂଆ ନୃତ୍ୟକୁ ସମସ୍ତେ ଭଲ ପାଉଛନ୍ତି ଆଉ ପୁରୁଣା ନୃତ୍ୟକୁ ସେମିତି ବେଶି କେହି ପସନ୍ଦ ବି କରୁନାହାଁନ୍ତି ତ ନୂଆ ନୃତ୍ୟକୁ ସମସ୍ତେ ଏଇଠି ଭଲ ପାଉଛନ୍ତି ଛୋଟ ପିଲା ଠାରୁ ଧରିକି ଯଦି ଗୋଟେ ଛୁଆଟେ ଜନ୍ମ ବି ହେଇଛି ତ ତାକୁ ଯଦି ବି ପଚରା ଯାଉଛି ସେ ବି କହୁଛି ଯେ ନାଇଁ ନୂଆ ନୃତ୍ୟ ସବୁଠୁ ଭଲ ଅଛି ପୁରୁଣା ନୃତ୍ୟ ଭଲ ହିଁ ନାଇଁ କିନ୍ତୁ ପୁ ସେକାଳର ଲୋକମାନେ କହିବେ ଯେ ନାଇଁ ପୁରୁଣା ନୃତ୍ୟ ଭଲ ଥିଲା ନୂଆ ନୃତ୍ୟ ଏବେ ଭଲ ହିଁ ନାହିଁ ଆଉ ଭଲ ଲାଗୁନି କାହିଁକିନା ସେମାନେ ସେସବୁ ଦେଖି ଦେଖି ଆସିଚନ୍ତି ନାଁ ତ ସେମାନଙ୍କୁ ସେଇଟା ହିଁ ଭଲ ଲାଗୁଛି ଆଉ ସେଇଥିରୁ ସେମାନେ କିଛି ଶିଖୁଛନ୍ତି କିନ୍ତୁ ନୂଆ ନୃତ୍ୟରୁ ବି ଆମେ ବହୁତ କିଛି ଶିଖୁଛୁ ଯେ ନୂଆ ନୃତ୍ୟ ଆମେ ଦେଖୁଛୁ ସେ ସବୁ ଦେଖିବା ଦ୍ୱାରା ଆମେ କିଛି ଶିଖୁଛୁ ସେଇଥିରୁ ସେଇ ସବୁ ଷ୍ଟେପ୍ଗୁଡ଼ାକ ଯେଉଁ ଆମେ ସବୁ ଶିଖୁଛୁ ତ

କାହିଁକିନା ନୂଆ ନୃତ୍ୟ ବହୁତ ଭଲ ଏବେ ଚାଲିଛି ତ ପୁରୁଣା ନୃତ୍ୟକୁ କେହି ପସନ୍ଦ ହିଁ କରୁନାହାଁନ୍ତି